ଇଶ୍ରୋ ଇଣ୍ଡିଆର ସେଇଟା ଓଡ଼ିଟ ସ୍ପେସ୍ ସାଇଣ୍ଟିଷ୍ଟମାନଙ୍କର ଏବେ ଇଶ୍ରୋ ହିଁ ମଙ୍ଗଳ ଗ୍ରହର ଯାଇଁଥିଲା ଆଉ ସେଇଟା ସବୁପ୍ରକାରର ପାଣି କେତିକି ଅଛି ମଙ୍ଗଳରେ ସବୁ ଟେଷ୍ଟ କରିକି ଆମ ଓଡ଼ିଶା ଇଣ୍ଡିଆରେ ସବୁଆଡ଼େ ପଠାଇଥିଲା ଆଉ ନାଶା ଗୋଟେ ସେଟା ଗୋଟେ ୱାର୍ଲଡ ସାଇଣ୍ଟିଷ୍ଟ ସେଇଟା ୱାର୍ଲ୍ଡରେ ଯାଏ ଆଉ ଇସ୍ରୋ ଗଲେ ଇଣ୍ଡିଆର ସେସବୁ ଗୋଟେ ଗୋଟେ ସ୍ପେସ୍ ସାଇଣ୍ଟିଷ୍ଟମାନଙ୍କର ସେଇଠି ସବୁପ୍ରକାରର ଗ୍ରହ ନକ୍ଷତ୍ର ଆଉ ଆମର ସେସବୁ ବି ଭଲ ଆମ ପାଇଁ କେତେବେଳେ ଆମ ପୃଥିବୀ ଆରେ ଯଦି କ'ଣ ଗୋଟେ ଆ ସେ ବଡ଼ ବଡ଼ ଗ୍ରହ ବାଜିବାକୁ ଥାଏ ଆମକୁ ଆଗରୁ ସବୁ କୁହାଯାଇ ଥାଇପାରେ ଆଉ ଯଦି ଆମର ସ୍ପେସ୍ ସାଇଣ୍ଟିଷ୍ଟ ନଥାନ୍ତି ନଥିଲେ ଆମକୁ ବେଶୀ କ୍ଷତି ହୋଇଥାନ୍ତା କାହିଁକିନା ଆମର ଯଦି ସ୍ପେସ ସାଇଣ୍ଟିଷ୍ଟମାନେ ଥିଲେ ଭଲ କାହିଁକିନା ତାଙ୍କମାନେ ଉପରେ ଉପରେ ଗୋଟେ ସ୍ପେସରେ ଗୋଟେ ଗୋଟେ ରବୋଟ ସାଉରି କେତେ କ'ଣ ମେସିନ୍ ଯାଉ ସବୁ ଉପରେ ଅଛି ଯାହାଦ୍ୱାରା ଆମର କୌଣସି ବି ମହା ସମୁଦ୍ରରେ କି କେଉଁଠି ଗୋଟେ ଭୁସ୍କଳଣ କି କ'ଣ ହେଉଥିବ ବୋଲି ସେଠରୁ ଆମକୁ ପିକଚର୍ ଯାଉ ତାଙ୍କୁ ମାନ ଆମକୁ ଆଗରୁ ପଠେଇକିନା ଆମକୁ ୱାଲେଟ କରିଦିଅନ୍ତି ଆଉ ସେ ଏରିଆକୁ ଆମେ ଖାଲି କରିଦେଇଥାଉ ତାପରେ ଆମେ ସେସବୁରେ ସୁବିଧା ବି ପାଇଥାଉ ସେଟା ଥିଲେ ବି ଭଲ ଆମ ପାଇଁ